ଆମର ଗାଈ ଅଛି ଛେଳି ଅଛି ମେଣ୍ଢା ଅଛି କୁକୁର ଅଛି କୁକୁଡ଼ା ଅଛି ଯେଉଁଠୁ ଆମର ଏ ରହିଲା ବତକ ହଂସ ଏବଂ ତା' ପାଖରୁ କେଉଁ ସବୁ ପଶୁ ଅଛନ୍ତି କେଉଁ ସବୁ ପଶୁ ଅଛନ୍ତି ଏବଂ ସେମାନଙ୍କର ମୂଲ୍ୟ କ'ଣ ଯେମିତି ଛେଳି ଗୋଟେ ଖାସି ହେଉଛି ଦଶ ହଜାର ପନ୍ଦର ହଜାର ମେଣ୍ଢା ସେମିତି ଦଶ ହଜାର ପନ୍ଦର ହଜାର ମଇଁଷି ଗୋଟା ଲକ୍ଷେ ଦେଢ଼ ଲକ୍ଷ ଦୁଇ ଲକ୍ଷ ଏମିତି ରେଟ୍ ରହୁଛି ସେଠୁ ତାପରେ ରହିଲା ଆମର ମେଣ୍ଢା ତାଙ୍କର ବି ସେମିତି ରେଟ୍ ରହୁଛି ଦଶ ହଜାର ପନ୍ଦର ହଜାର ଏମିତି ରେଟ୍ ରହୁଛି ତାଙ୍କୁ ଦାୟିତ୍ୱ ନେବା ବି ବହୁତ କଷ୍ଟ ତେଣୁକରି ଆମେ ସେମାନଙ୍କର ଖାଦ୍ୟ ଆମ ଘର ପାଖରେ ରହୁଛି ଏ ବିଭିନ୍ନ ପ୍ରକାର ଦୋକାନ ରହୁଛି ସେ ଦୋକାନରୁ ଆମେ ବିଭିନ୍ନ ପ୍ରକାର ଗାଈଗୋରୁମାନଙ୍କର ଖାଦ୍ୟ ରହୁଛି ସେଗୁଡ଼ିକ ଆଣିକି ଆମ ଆମ ଗାଈ ଗାଈ ଗୋରୁମାନଙ୍କୁ ଆମେ ଆଣି ଖୁଆଉଛୁ ତେଣୁକରି ଆମ ଗାଈ ଗୋରୁ ମଧ୍ୟ ସୁସ୍ଥ ରହୁନ୍ତି ପଶୁ ପକ୍ଷୀ ବି ଆମେ ଦୁଇଟା ଆମ ଘରେ ଦୁଇଟା ଶୁଆ ରଖିଛୁ ସାରି ରଖିଛୁ ସେଇଠୁ ଯେଉଁ ବାରମାସୀ ଚଢ଼େଇ ଅଛି ତାକୁ ରଖିଛୁ ଯେଉଁ ଲାଭ୍ କୁକୁର ତାକୁ ବି ଗୋଟେ ରଖିଛୁ ସେମାନଙ୍କର ଯତ୍ନ ବି ମଧ୍ୟ ଆମେ ନେଉଛୁ ବହୁତ ଭଲ ଭାବରେ ନେଉଛୁ ତେଣୁକରି କିଛି ରୋଗ ବୈରାଗ ବି ମଧ୍ୟ ହଉନି ଘର ପାଖରେ ଆମର ପଶୁ ବି ପଶୁ ଚିକିତ୍ସା କେନ୍ଦ୍ର ବି ଅଛି ସେଠି ନେଇକି ଆମେ ଆମ ଗାଈ ଗୋରୁମାନଙ୍କୁ ବି ପଶୁପକ୍ଷୀମାନଙ୍କୁ ନେଇକି ସେଠି ଦେଖା ଦେଖି କରୁ କିଛି ଦେହ ଖରାପ ହେଲେ ଗାଈ ଗୋରୁମାନଙ୍କର ପଶୁପକ୍ଷୀମାନଙ୍କର ସେଠି ନେଇକି ଆମେ ଦେଖାଉ ଏବଂ ସେଠି ମେଡ଼ିସିନ୍ ବି ଆଣୁ ଭଲ ମେଡ଼ିସିନ୍ ବି ଦିଅନ୍ତି ସେଠି ସରକାରୀ ସରକାରୀ ପଶୁ ଚିକିତ୍ସା କେନ୍ଦ୍ର ସେଠି ଭଲ ମେଡ଼ିସିନ୍ ଦିଅନ୍ତି ସେ ମେଡ଼ିସିନ୍କୁ ଆଣି ଆମ ଗାଈଗୋରୁମାନଙ୍କୁ ଦେଉ ଏବଂ ପଶୁପକ୍ଷୀମାନଙ୍କୁ ଦେଉ ସେ ମଧ୍ୟ ବହୁ ସୁସ୍ଥ ରହୁନ୍ତି ସେ ମେଡ଼ିସିନ୍ ଖାଇକି ଏବଂ ତାପରେ ବି ମଧ୍ୟ ଗାଈ ଗୋରୁ ବି ପଶୁପକ୍ଷୀ ବି ମଧ୍ୟ ରଖିବା ଦ୍ୱାରା ବି କିଛିଟା ପ୍ରଭାବ ବି ମଧ୍ୟ ଭଲ ରହୁଛି ତେଣୁକରି ଆପଣ ବି ଯଦି ରଖି ନାହାନ୍ତି ଆପଣ ବି ମଧ୍ୟ ରଖନ୍ତୁ ଆପଣଙ୍କ ଘରେ କିଛି ଅସୁବିଧା ନାହିଁ ଆପଣଙ୍କ ଗାଁରେ ବି ଥିବ ପଶୁ ଚିକିତ୍ସା କେନ୍ଦ୍ର ସେଠି ଆପଣ ଯୋଗାଯୋଗ କରିକି ଆପଣ ପଶୁ ପକ୍ଷୀମାନଙ୍କୁ ଦେଖେଇ ପାରିବେ ଏବଂ କିଛି ମେଡ଼ିସିନ୍ ବି ମଧ୍ୟ ମାଗେଣାରେ ମିଳିଯିବ ତେଣୁକରି ଆପଣମାନେ ବି ମଧ୍ୟ ସେଠି ଯାଇଁକି ଆଣିପାରିବେ ଏବଂ ପଶୁପକ୍ଷୀ ବି ମଧ୍ୟ ଆପଣ ବି ବିନା ବିନା କିଛି ବି ଅସୁବିଧା ବି କିଛି ମଧ୍ୟ ହବାର ନାହିଁ ଆପଣ ବି ମଧ୍ୟ ସେଠି କିଛି ଆଣିକି ରଖିପାରିବେ ଏବଂ ଆମର ଯେଉଁ ରହିଲେ ଯେଉଁ ମଇଁଷି ଗାଈ ଗୋରୁ ମଇଁଷି ବି ମଧ୍ୟ କ୍ଷୀର ବି ଭଲ ଦେବ ତିନି ତିନ ଲିଟର ଚାରି ଲିଟର ପାଞ୍ଚ ଲିଟର ଏମିତି କ୍ଷୀର ଦେବ ଗାଈ ବି ମଧ୍ୟ କ୍ଷୀର ଦେବ

କ୍ଷୀର ବି ଆପଣ ଆପଣଙ୍କ ଗାଁରେ ଥିବ ଓମ୍ଫେଡ଼ ଥିବ ସିଟି ବି ନେଇ ଆପଣଙ୍କ ଗାଁରେ କ୍ଷୀର ବି ନେଇ ମଧ୍ୟ ଦେଇପାରିବେ ତେଣୁକରି ଆପଣମାନେ ପଶୁପକ୍ଷୀ ବି ଆମ ରାଜ୍ୟରୁ ବହୁତ କମ୍ ହେଇଗଲେଣି ତେଣୁକରି ଆପଣ ପଶୁପକ୍ଷୀ ବି ରଖିବା ବହୁତ ଜରୁରୀ ବହୁତ ଦାୟିତ୍ୱ ମାନ ବି ମଧ୍ୟ ଆପଣ ବି ରଖନ୍ତୁ ଟିକେ ଟିକେ ଅନୁରୋଧ ସରକାର ବି ମୁଁ ବହୁତ ଅନୁରୋଧ କରୁଛି କି ଆମ ଯେଉଁ ରହିଲା ପଶୁପକ୍ଷୀମାନଙ୍କର ବି ମଧ୍ୟ ଦାୟିତ୍ୱ ନଉ କିଛି ଅସୁବିଧା ସେମାନଙ୍କର ନ ହଉ ବାସ୍ ଏତିକି ହିଁ ରୁହ